ଓଡ଼ିଶାର ଟେକ୍ନୋଲୋଜି ଆଗରେ ବହୁତ ଅସୁବିଧା ଥିଲା କିନ୍ତୁ ଏବେ ବର୍ତ୍ତମାନ ବହୁତ ସୁବିଧା ଅଛି ଟେକ୍ନୋଲୋଜି ଦ୍ୱାରା ଓଡ଼ିଶାରେ ବହୁତ ଗାଡ଼ି ମଟର ଏବଂ ଜାହାଜ ଟ୍ରେନ ବହୁତ ଆଦି ହେଇଗଲାଣି ଟେକ୍ନୋଲୋଜି ଦ୍ୱାରା ଆଗରେ ଆମେ ବହୁତ ଅସୁବିଧାରେ ଥିଲୁ କିନ୍ତୁ ଏବେ ବହୁତ ଡେଭଲପ୍ ବି ହେଇଚି ଓଡ଼ିଶାରେ ବସ୍ କାର୍ ବାଇକ୍ ସବୁ ବାହାରିକିନା ଟେକ୍ନୋଲୋଜି ଦ୍ୱାରା ବହୁତ ସୁବିଧା ହେଇଚେ ଆଗରେ ଆମେ ବାହାରେ ଥିଲେ ବି ପଇସା ଆଣିବାକୁ ଯାଉଥିଲୁ ଏବେ ଟେକ୍ନୋଲୋଜି ଦ୍ୱାରା ବ୍ୟାଙ୍କରେ ପଠ ପଠାଯାଉଛି ଟେକ୍ନୋଲୋଜି ଦ୍ୱାରା ବହୁତ ସମସ୍ୟାର ସମାଧାନ ହେଇପାରିଛି